ହଁ ଆମର ଏଠି ସମସ୍ତ ଗଣମାଧ୍ୟମ ଯେପରି କି ଖବରକାଗଜ ରେଡ଼ିଓ ଟି ଭି ସବୁରେ ଓଡ଼ିଆ ଭାଷାର ବ୍ୟବହୃତ ହୁଏ କାରଣ ଏଠାରେ ଅଧିକାଂଶ ଲୋକ ଓଡ଼ିଆ ଭାଷା କୁହନ୍ତି ଓ ବୁଝନ୍ତି ମଧ୍ୟ